ହଁ ମୋ' ମୋ' ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ସାଙ୍ଗ ନାଁ କହିପାରିବି ଯଥା ଧିରେନ ସାହୁ ମନୋଜ ପୃଷ୍ଟି ସତ୍ୟଭାମା ରାଉତ ମଲ୍ଲିକା ଅର୍ଜୁନ ଖଳିଏ କନକ ଲତା ସାହୁ